ହ୍ୟାଲୋ ଆଜ୍ଞା ମ୍ୟାଡ଼ାମ ନମସ୍କାର ମ୍ୟାଡ଼ାମ ସ୍ଵିଗି ରୁ କହୁଛନ୍ତି ଆଜ୍ଞା ମ୍ୟାଡ଼ାମ ମ୍ୟାଡ଼ାମ ମୁଁ ଆଜି ସକାଳେ ଗୋଟିଏ ପିଜ୍ଜା ଅର୍ଡ଼ର କରିଥିଲି ଡୋମିନସ୍ ପିଜ୍ଜା ଏ ପର୍ଯ୍ୟନ୍ତ ପିଜ୍ଜା ଆଜି ପହଞ୍ଚି ନାହିଁ କିନ୍ତୁ ମୋତେ ମୋବାଇଲ୍ ନମ୍ବର କୁ ମେସେଜ୍ ଆସିଛି ମେଲ୍ କୁ ମେସେଜ୍ ଆସିଛି କି ପିଜ୍ଜା ମୋର ଡେଲିଭର ହୋଇଯାଇଛି କିନ୍ତୁ ମୁଁ ପିଜ୍ଜା ଏ ପର୍ଯ୍ୟନ୍ତ ପାଇନାହିଁ ଆଗୁଆ ମୁଁ ପଇସା ମଧ୍ୟ ପେମେଣ୍ଟ କରିଦେଇଛି ଏହାର କିଛି ଦେଖନ୍ତୁ ମୋର ଅସୁବିଧା କିଛି ଦେଖନ୍ତୁ କଣ ହୋଇଛି ଆଜ୍ଞା ଏବଂ ମୋତେ ଆଉଥରେ ପିଜ୍ଜା ଦେବେ କିମ୍ବା ପଇସା ଫେରସ୍ତ ଦେବେ ସେ ବିଷୟରେ ଟିକେ ଦେଖନ୍ତୁ ଆଜ୍ଞା ମ୍ୟାଡ଼ାମ ରହୁଛି